ମୋର ଖାଦ୍ୟରେ କିଛି ବିରଳ ଅସାଧାରଣ ଉପାଦାନ ହେଉଛି ମୋର ଅନ୍ନପୁର୍ଣ୍ଣା ପତ୍ର କାଜୁ ଆଉ ଚାରମଗଜ ଅନ୍ନପୁର୍ଣ୍ଣା ପତ୍ର ଏଥିରେ ପକାଏ ବିରିୟାନୀ ଅନ୍ୟ ବହୁତ ସମୟ ଟାଇମ୍ରେ ତ ମୁଁ ବିରିୟାନୀ ଚାଉଳ ଆଣିକି କରି ପାରେନି ଯେତେବେଳେ ମନେ ହୁଏ ବିରିୟାନୀ ଚାଉଳ ଆଣିଲେ ସେଥିରେ ମୁଁ ଟିକେ ଅନ୍ନପୁର୍ଣ୍ଣା ପତ୍ର ବାଡ଼ିରୁ ତୋଳିକି ଆଣିକି ପକାଇ ଦିଏ ସେଥିପାଇଁ କା ସେ ତା'ର ଟେଷ୍ଟଟା ମଧ୍ୟ ବହୁତ ଭଲ ଲାଗେ ଖାଇବାକୁ ମଧ୍ୟ ଭଲ ଲାଗେ ସେହିପରି କା ଆମର ଚିକେନ ଚିକେନରେ ଟିକେ ଚିକେନରେ ମଧ୍ୟ ବ୍ୟବହୃତ ହୁଏ ଚାରମଗଜ ଆଉ କାଜୁ ତାକୁ ଟିକେ ବାଟିକି ପକାଇ ଦେଲେ ତାର ତା'ର ମସଲାଟା ଟିକେ ସବୁବେଳେ ତ ମୁଁ ପକାଇ ପାରେନି ଚାରୁ ଆଉ ଚାରମଗଜ କିମ୍ବା କାଜୁ ସେଥିପାଇଁ କା କେତେବେଳେ ଯେତେବେଳେ ଥାଏ ସେତେବେଳେ ଚାରମଗଜ କିମ୍ବା କାଜୁ ଟିକେ ବଟା ପକାଇ ଦେଲେ ତା'ର ଟେଷ୍ଟଟା ମଧ୍ୟ ଭଲ ଲାଗେ ଖାଇବାକୁ ମଧ୍ୟ ଭଲ ଲାଗେ ସେଥିପାଇଁ କା ମୁଁ ଅନ୍ୟ ଟାଇମ୍ରେ ବିରଳ ଅସାଧାରଣ ବ୍ୟବହାର ବ୍ୟବହୃତ କରେ ଆଉ